ମୁଁ ଗୋଟେ ଲକ୍ସ୍ ସାବୁନ୍ ମ ଲକ୍ସ୍ ସାବୁନ୍ ମଗେଇଥିଲି ସେହି ଲକ୍ସ୍ ସାବୁନ୍ଟା ପାଣିରେ ଜଲ୍ଦି ମେଲ୍ଟ୍ ହୋଇଯାଉଛି ଆଉ ତାପରେ ଗଲେ ସେ ଲକ୍ସ୍ ସାବୁନ୍ର କୌଣସି ବାସ୍ନା ନାହିଁ ଏଗୁଡ଼ା ହେଲା ନକାରାତ୍ମକ ଅନୁଭୂତି ମୋର ସାବୁନ୍ ପ୍ରତି